ହଁ ଆମ ଅଞ୍ଚଳର ଇତିହାସ ରାଜବଂଶ ଓ ଶାସକ ଦ୍ୱାରା ପ୍ରଭାବିତ ହୋଇଛି ଯାହାକି ରଣପୁରରୁ ରାଜ ଶାସନରେ ଥିବା ଆମ ଗାଁର ମନ୍ଦିର ପ୍ରତିଷ୍ଠା ହୋଇଛି ଧାର୍ମିକ ଜୀବନକୁ ଏହା ଉଜ୍ଜୀବିତ କରିଛି ଏହା ମଧ୍ୟ ଆଜିକାଲି ଆଜିକା ସମୟରେ ଲୋକମାନଙ୍କ ଭିତରେ ଏକ ଧାର୍ମିକ ଶିହରଣ ସୃଷ୍ଟି କରୁଛି ସାଂସ୍କୃତିକ ଶିହରଣ ସୃଷ୍ଟି କରୁଛି ଯାହାକି ଆମ ଅଞ୍ଚଳ ଏହା ଏକ ଗର୍ବ ଏବଂ ଏତଦ୍ ବ୍ୟତିତ ଆମେ ଯଦି ଦେଖିବା ବ୍ରିଟିଶ ରାଜବଂଶକୁ ଦେଖିବା ଏଠି ପ୍ରଜାମଣ୍ଡଳ ଆନ୍ଦୋଳନ ହୋଇଛି ଗଡ଼ଜାତ ଆନ୍ଦୋଳନ ହୋଇଛି ଉଣେଇଶହ ଅଣଚାଳିଶ ମସିହାରେ ଯେଉଁ ଗଡ଼ଜାତ ଆନ୍ଦୋଳନ ଯେଉଁ ହୋଇଛି ସେ ଗଡ଼ଜାତ ଅଞ୍ଚଳରେ ଗଡ଼ଜାତ ଆନ୍ଦୋଳନରେ ପେଥିଲେଈଟ ଶାହବଙ୍କୁ ମର୍ଡ଼ର୍ କରାଯାଇଛି ମାନେ ହତ୍ୟା କରାଯାଇଛି ଏବଂ ଏହି ଯେଉଁ ହତ୍ୟା କରାଯାଇଛି ପଥମେ ବେଜଲା ଗେଟ ସାର ଯେତେବେଳେ ଆସିଲେ ଅର୍ଜୁନ ବାରିକଙ୍କୁ ଗୁଳି କଲେ ତେଣୁ ତାଙ୍କର ସ୍ମାରକୀ ରୂପେ ଆଜି ମଧ୍ୟ ରଣପୁରରେ ଏକ ମହୋତ୍ସବ ପାଳନ କରାଯାଉଛି ତାର ନାମ ରଖାଯାଇଛି ଅର୍ଜୁନ ମହୋତ୍ସବ ଏହା ସହିତ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ସହିଦ ରବି ଦିବାକର ସେ ବେଜେଲ ଗେଟଙ୍କୁ ହତ୍ୟା କରିବା ନ୍ୟାୟରେ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି ଉଣେଇଶହ ଚଉରାଳିଶ ମସିହା ଏପ୍ରିଲ ଚାରି ତାରିଖ ଯାହାକି ଆଜି ମହା ସମାରୋହରେ ସେ ଐତିହାସିକ ଦିବସକୁ ଆମେ ପାଳନ କରୁଛୁ